ଭାଇ ନମସ୍କାର ଭାଇ ମୁଁ ସମ୍ବଲପୁରରୁ କହୁଛି ଭାଇ ମୁଁ ବିଶ୍ୱଜିତ୍ ମାହାରଣା କହୁଛି ଭାଇ ଆମେ ଗଞ୍ଜାମ ଜିଲ୍ଲା ପାଇଁ ବୁଲିବା ପାଇଁ ଆସିଛୁ ଆଉ ଗଞ୍ଜାମ ଜିଲ୍ଲା ପାଇଁ ବୁଲିବା ପାଇଁ ଭାଇ କେମିତି କ'ଣ ଯାଗା ରହିଛି ଟିକେ କହିବେ

ହଁ ହଁ ଭାଇ ଭାଇ ଫାର୍ଷ୍ଟ ଟାଇମ୍ ଭାଇ ଆସିଛୁ ଆମ ସାଙ୍ଗ ବନ୍ଧୁ ଭାଇମାନେ କହିଲେ ମଧ୍ୟ ସେ ଗଞ୍ଜାମ ଜିଲ୍ଲାରେ ବହୁତ ବହୁତ ପର୍ଯ୍ୟଟନ ସ୍ଥଳି ଅଛି ହଁ ଭାଇ ହଁ ହଁ ହଁ

ହଁ ହଁ ହଁ

ହଁ ହଁ ହଁ ଭାଇ ଆମର ଗଞ୍ଜାମ ଜିଲ୍ଲାର ପାର୍କ ବୁଲିବାକୁ ଯାଆନ୍ତି ଲୋକମାନେ ହଁ ହଁ ହଁ ଭାଇ କୋଣାର୍କ ଆମେ କୋଣାର୍କ ମନ୍ଦିର କହୁଛି ଭାଇ ଆପଣ ଯେଉଁ କହିଲେ ଯୋ ତାରାତାରିଣୀ ମନ୍ଦିର ଭାଇ ସେଇଟା କେଉଁଠି ହେବ କେଉଁଠି ମିଳିବ ମନ୍ଦିରଟା

ହଁ ହଁ ହଁ ହଁ ହଁ ହଁ ଭାଇ କେତେ କିଲୋମିଟର ରହିବ ସେ ପାଖାପାଖି ହଁ ହଁ ହଁ ହଁ ଭାଇ ତାହେଲେ ଭାଇ ଭଞ୍ଜନଗର ଟା ତ ବଢ଼ିଆ ଆମ ରେଞ୍ଜର ତାରାତାରିଣୀ ମନ୍ଦିରରୁ ଭାଇ ଭଞ୍ଜନଗର କେତେ ପ୍ରାୟ କେତେ କିଲୋମିଟର ପଡ଼ିପାରେ ହଁ ଭାଇ ଏତେ ବାଟ ହଁ ହଁ ହଁ

ଭାଇ ବସରେ ଯିବା ଆସିବାକୁ ଭାଇ କେତେ ରେଞ୍ଜ ଭଲ ଅଛି ହଉ ଭାଇ ହଉ ଧନ୍ୟବାଦ ଭାଇ